ଆମର ଗାଁର ନାଁ ହେଲା ଖଜୁରୀପଡ଼ା ଖଜୁରୀପଡ଼ା ରେ ପ୍ରାୟ ପନ୍ଦର କୋଡ଼ିଏ ଜାତିର ଲୋକମାନେ ବାସ କରନ୍ତି ଏଠି ପାଖରେ ମଧ୍ୟ ବହୁତ ନଦୀନାଳ ବି ଯାଇଛି ପୋଖରୀ ବି ଅଛି ପୋଖରୀରେ ମାଛ ଚାଷ ବି ହୁଏ ସପ୍ତାହକୁ ଥରେ ରବିବାରକୁ ଥରେ ଏଠି ହାଟ ବି ହୁଏ ହାଟରେ ବହୁତ ଗହଳି ବି ହୁଏ ଏଠି ପରିବା ବସ୍ତ୍ର ଡାଲି ଚାଉଳ ମାଛ ସବୁ ପ୍ରକାର ହାଟରେ ବିକ୍ରି ହୁଏ ସେଠୁ ଲୋକମାନେ କିଣିବା ପାଇଁ ବହୁତ ସୁବିଧା ବି ହୁଏ ଲୋକମାନଙ୍କର ବ୍ୟବସାୟ ବି ବହୁତ ଭଲ ଭାବରେ ହୁଏ ମେଡ଼ିକାଲ ମଧ୍ୟ ଅଛି ପୋଷ୍ଟ ଅଫିସ ଅଛି ଥାନା ବି ଅଛି ଆମର ଖଜୁରୀପଡ଼ା ବହୁତ ମାନେ ଭଲ ଯାଗାଟା ଏଠି ଲୋକ ମାନେ ବହୁତ ଖୁସିରେ ରୁହନ୍ତି ଏବଂ